ପଶୁପକ୍ଷୀମାନଙ୍କ ସହିତ ଆମେ ପଶୁ କରାଯାଏ ବ୍ୟବସାୟକୁ ବାସ କରାଯାଇପାରେ ଯେହେତୁ ଆମର କୁକୁଡ଼ା ଫାର୍ମ୍ ଦୁଇ ଦୁଇଟି କୁକୁଡ଼ା ଫାର୍ମ ଅଛି କୁକୁଡ଼ା ଫାର୍ମ ରହିବାରୁ କୁକୁଡ଼ାମାନେ ହେଉଛନ୍ତି କୁକୁଡ଼ାମାନେ କ'ଣ ଆମେ ଦେଇ ଦେଉଛୁ ନେଇଯାଉଛନ୍ତି ଆମଠାରୁ ବେପାରୀ ସେଇ କୁକୁଡ଼ାମାନେ ଯେଉଁ ଅଣ୍ଡା ଦେଉଛନ୍ତି ସେ ଅଣ୍ଡା ଗୁରାକୁ ଆମେ ଆମେ ବି ଚାହିଁଲେ ମାନେ ନିଜେ ବିକ୍ରି କରିବା କିମ୍ବା ସେଇ ଯେଉଁ ଗୋଟେ ଗୋଟେ କୁକୁଡ଼ା ଅଛନ୍ତି ମରିଯାଉଛନ୍ତି ତାକୁ ବି ଆମେ ଚାହିଁଲେ ନିଜେ ମାନେ କାଟିକି କାହାକୁ ମାନେ ବିକ୍ରି ବି କରିପାରିବା ସେଥିରେ କିଛି ଅସୁବିଧା ନାହିଁ